ହ୍ୟାଲୋ ସାର୍ ସାର୍ ମୁଁ ଏଇ ଆପଣଙ୍କର ଅନଲାଇନ୍ ସର୍ଭିସ୍ରେ ବହୁତ ମାନେ ଖରାପ୍ ବୋଲି ମୁଁ ଜାଣିନଥିଲି ମୁଁ ଆପଣଙ୍କଠୁ ଗୋଟିଏ ପ୍ରଡ଼କ୍ଟ ପର୍ଚେସ୍ କରିଥିଲି ଗୋଟିଏ ଲ୍ୟାପ୍ଟପ୍ ଟିକେ ପର୍ଚେସ୍ କରିଥିଲି ମାନେ କିଣିଥିଲି ମୁଁ ଲ୍ୟାପଟପ୍ଟି ଆପଣଠୁ ତ ମୁଁ ଦେଖିଲି ଅଫର୍ ଟାଇମ୍ ଥିଲା ତ ଶସ୍ତାରେ ମୁଁ ଗୋଟିଏ ଲ୍ୟାପଟପ୍ ଅର୍ଡ଼ର୍ କରିଥିଲି ତ ଆଣିଲା ପରେ ଭଲ ସ୍ପେସିଫିକେସନ୍ ମଧ୍ୟ ସେଥିରେ ଥିଲା ଭଲ ରାମ୍ ଭଲ ପ୍ରୋସେସର୍ ସବୁ ଭଲ ଥିଲା କିନ୍ତୁ ଆଣିଲା ପରେ ମୁଁ ଦେଖୁଚି ଲ୍ୟାପଟପ୍ଟି ଓପନ୍ ହିଁ ହେଉନି ତ କ'ଣ ପ୍ରୋବ୍ଲେମ୍ ମୁଁ କିଛି ଜାଣିପାରୁନି ଏଠି ତ କ'ଣ ଆର ବ୍ୟାଟେରୀ ଖରାପ୍ ନା କ'ଣ ଖରାପ୍ ଏଇ ଲ୍ୟାପଟପ୍ର ତ ଏତେ ଖରାପ୍ ସର୍ଭିସ୍ ଆପଣ ଯଦି ଏତେ ଗୁଡ଼ାଏ ପଇସା ନେଉଛନ୍ତି କଷ୍ଟମର୍ ଠୁ ତ ସର୍ଭିସ୍ ମଧ୍ୟ ଭଲ ଦେବେ ନା ଏବେ ଆପଣଙ୍କ ସର୍ଭିସ୍ ଯା ସେଣ୍ଟର୍କୁ ମଧ୍ୟ କଲ୍ କଲେ କେହି ମଧ୍ୟ ରିସିଭ୍ କରୁନାହାନ୍ତି ଆପଣ କେମିତି ରିସିଭ୍ କଲେ ତେଣୁକରି ଆପଣ ସହିତ କଥା ହେଉଛି ତ ପ୍ଲିଜ୍ ଜଣେ ଯଦି କଷ୍ଟମର୍ ଏତେ ପଇସା ଦେଇକିରି କୌଣସି ଶସ୍ତା ମଧ୍ୟ ନାହିଁ ଲ୍ୟାପଟପ୍ ଟେ ଜାଣିଛନ୍ତି ଆପଣ ପଚାଶ୍ ଷାଠିଏ ହଜର୍ରୁ କମ୍ ହେଉନି ତ ଏତେ ଯଦି ଜଣେ ଦେଉଛନ୍ତି ପଇସା ତ ତାଙ୍କର ପ୍ରଡ଼କ୍ଟ ମଧ୍ୟ ଭଲ ମିଳିବାର ତାଙ୍କୁ ଗୋଟେ ଆଶା ରଖିକି ଅର୍ଡ଼ର୍ କରିଥାଉଛନ୍ତି ତ ପ୍ଲିଜ୍ ମୋର ଏଇ ପ୍ରବ୍ଲେମ୍କୁ ଟିକେ ଦୟାକରି ଯଥାଶୀଘ୍ର ଟିକଏ ସଲ୍ଭ୍ କରନ୍ତୁ ତ ମୁଁ ଆପଣଙ୍କ ଉପରେ ଚିର ଉପକୃତ ହେବି